ମୁଁ ଚାରି ପାଞ୍ଚଦିନ ପୂର୍ବୁରୁ ଜୋତା ହଳେ କିଣିଥିଲି ଜୋତାଟା ଭାରି ଭଲଲାଗିଲା ପାଦକୁ ପୁରା ଭଲ ଲାଗୁଥିଲା ଭଲ ଦେଖାଯାଉଥିଲା ଦେଖିବାକୁ ସୁନ୍ଦର ଲାଗୁଥିଲା ତା ଦାମ୍ ବି ଠିକ୍ ଥିଲା ଦାମ୍ ଜୋତା ତୁଳନାରେ ଦାମ୍ ଟା ବହୁତ ଭଲ ଥିଲା ସାଙ୍ଗମାନେ ବହୁତ ପ୍ରଶଂସା କଲେ ଘରେ ବି ବହୁତ ପ୍ରଶଂସା କଲେ ଭଲଲାଗିଲା ଭଲ କିଣିଛୁ ଆଉ ମୁଁ ବି ପଥର ଉପରେ ଚଢିଲି ସେ ଯେଉଁ ବିଲ ହିଡ଼ ସବୁଆଡ଼େ ବୁଲିଲି ଦୌଡ଼ିଲି ଖେଳିଲି କିଛି ହେଲାନି ଛିଣ୍ଡିଲାନି ଭଲ ଲାଗିଲା ଆରଥର କିଣିଲାବେଳକୁ ଆଉଥରେ ମୁଁ ସେଇଠୁ କିଣିବି ଜୋତା